ଆମ ବଗିଚାରେ ବିଭିନ୍ନ ପ୍ରକାରର ଫୁଲ ଆଉ ଫଳ ଗଛ ସବୁ ଅଛି ଯେତେବେଳେ ଧର ଗୋଟେ ଫୁଲ ଗଛ ଗେଣ୍ଡୁ ମକମଲ୍ଲୀ ରଜନୀଗନ୍ଧା କି ଗୋଲାପ ଫୁଲ ବିଭିନ୍ନ ଜାତୀୟ ଫୁଲ ଗଛ ଅଛି ଫଳ ଗଛ ବି ଆମ୍ବ ପଣସ ନଡ଼ିଆ ଏସବୁ ଗଛ ଅଛି କମଳା ଯେତେବେଳେ ଆମ ବଗିଚାରେ ଫୁଲ ଗଛରେ ଯେତେବେଳେ ସବୁ ଫୁଲ ଫୁଟିକି ସୁନ୍ଦର ଦେଖାଯାଏ ତା ମାନେ ତା ଦୃଶ୍ୟ ଦେଖିଲେ ମନ ଖୁସି ହୋଇଯାଏ ଆଉ ଆମ୍ବ ହେଉ କି ପଣସ କମଳା ନଡ଼ିଆ କଦଳୀ ଗଛ ଏସବୁ ଗଛ ଯେତେବେଳେ ଫଳ ଫଳେ ଦେଖିଲେ ଆଉ ସେରାକ ଆମେ ନିଜେ ମାନେ ଦେଖିଲେ ତ ମନ ତ ଖୁସି ହୁଏ କିନ୍ତୁ ନିଜ ଘରେ ସେଟା ବ୍ୟବହାର କରିଲେ ବ୍ୟବହାର କଲେ ଆମେ ନିଶ୍ଚିନ୍ତ ରୁପେ କିଛିଟା ବି ମାନେ ଆର୍ଥିକ ଇଏ ରୁ ଆର୍ଥିକ କଷ୍ଟରୁ କିଛିଟା ତ ବଞ୍ଚିପାରିବୁ